ଓଡ଼ିଆ ଭାଷାର ଇତିହାସ ଓଡ଼ିଆ ଭାଷାରେ ପ୍ରଥମେ ଫକୀର ମୋହନ ସେନାପତି ପ୍ରମୁଖ ମଧୁବାବୁ ଏବଂ ଗଙ୍ଗାଧର ମେହେର ଏମିତି ବହୁତ କିଛି ଉପନ୍ୟାସ କବିତା ଏହିସବୁ ଲେଖିକିରି ଏ ଓଡ଼ିଆ ଭାଷା କୁ ର ଉନ୍ନତି କରିଛନ୍ତି ଏହା ବିକଶିତ ହେଲା ଯେତେବେଳେ ଇଏ ବଙ୍ଗାଳିମାନେ କହିଲେ ଓଡ଼ିଆ ଏକ୍ଟା ଭାଷା ନୋଏ ସେତେବେଳେ ଇଏ ସବୁ କହିଲେ ଭାଷା ତ ନୁହେଁ ଇଏ କଣ